ବର୍ତ୍ତମାନ ଓଡ଼ିଶାରେ ଆମ କଟକ ରାଜ୍ୟ ରେ ଆୟୋନିକ୍ସ ଯେଉଁଟା ତିଆରି ହେଇଛି ମଲ୍ଟିପ୍ଲେକ୍ସ ଯାହାକି ଚଳଚ୍ଚିତ୍ର ଟିକିଏ ଭଲ ସ୍କ୍ରିନ୍ ତାର କ୍ଵାଲିଟି ଭଲ ଆମେ ଭଲଭାବରେ ଦେଖିପାରିବା କିନ୍ତୁ ଟିକେଟର ମୂଲ୍ୟ ଟିକେ ଅଧିକ ହୋଇଯାଉଛି ଓ ଅଲଗା ସବୁ ସୁବିଧା ଅନୁସାରେ ଏ ସେ ଠିକ୍ ଆଉ ବ୍ୟବସ୍ଥା କିନ୍ତୁ ଆୟୋନିକ୍ସରେ ବହୁତ ସୁବିଧା ଆପଣଙ୍କୁ ଖାଇବା ପିଇବା ସୁବିଧା ରହୁଛି ଆପଣ ଯେତେବେଳେ ଯିବେ ତାର ପାର୍କିଙ୍ଗ୍ ସୁବିଧା ବହୁତ ଓ କିନ୍ତୁ ଯେତେ ଯାହାହେଲେ ବି ଚଳଚ୍ଚିତ୍ର ଦେଖିବାପାଇଁ ଚଳଚ୍ଚିତ୍ରର କଷ୍ଟଟାଇଟେଲଟା କି ଚଳଚ୍ଚିତ୍ରର କନସେପ୍ଟଟା କେମିତି ସେଇଟା ଜାଣିବାକଥା ସେଇଟା ଆପଣଙ୍କୁ କେତେଦୂର ଏଣ୍ଟରଟେନମେଣ୍ଟ କରିପାରୁଛି ଇଏ ତ ପ୍ରକ୍ଷାଳୟ ଯେମିତି କହିଲ ଅଁ ଫିଲିମ ଦେଖଉଛି ସିଏ ତ ସ୍କ୍ରିନ୍ ଭଲ ଦେଖିବାକୁ ଭଲ ଲାଗୁଛି ବସିବା ସୁବିଧା ବହୁତଭଲ ଆଉ ପାର୍କିଙ୍ଗ୍ ସୁବିଧା ବହୁତ ଭଲ ଏସବୁ ମାନ୍ୟତା ଭଲ କିନ୍ତୁ ଚଳଚ୍ଚିତ୍ର ଉପରେ ନିର୍ଭରକରେ ଯେ ଆମେ କେତେସମୟ ଏଣ୍ଟରଟେନ୍ ହେଇପାରୁଛୁ